ପାଞ୍ଚୋଟି ମନେ ରହିଥିବା ତାରିଖର ନାମ ଦଶ ଅକ୍ଟୋବର ଦୁଇ ହଜାର ଅଠର ନଅ ସେପ୍ଟେମ୍ବର ଦୁଇ ହଜାର ଉଣେଇଶ ପାଞ୍ଚ ଜୁଲାଇ ଦୁଇ ହଜାର କୋଡ଼ିଏ ଦଶ ଅଗଷ୍ଟ ଦୁଇ ହଜାର ବାଇଶି ପନ୍ଦର ସେପ୍ଟେମ୍ବର ଦୁଇ ହଜାର ଏକୋଇଶ